ମୁଁ କେବେ ବି ଏକ ଭିନ୍ନ ଭାଷାରେ କାହା ସହ ଯୋଗାଯୋଗ କରିନାହିଁ କିନ୍ତୁ ଏହା ସୁବିଧାଜନକ ହୋଇଥାଏ ବୋଲି ମୁଁ ଶୁଣିବାକୁ ପାଇଛି ଓ ଅସୁବିଧାଜନକ ମଧ୍ୟ ହୋଇଥାଏ ବେଳେ ବେଳେ ଲୋକମାନେ ଅନ୍ୟ ଦେଶର ଭାଷା ଜାଣିନଥିବାରୁ ସେମାନେ କୌଣସି ଆପ୍ ଦ୍ୱାରା ପ୍ରୟୋଗ କୌଣସି ଏହା ବ୍ୟବହାର ସାହାଯ୍ୟରେ ଅନ୍ୟ ଭାଷା ବିଷୟରେ ଅବଗତ ହୁଅନ୍ତି ମୁଁ ମଧ୍ୟ ଚେଷ୍ଟା କରୁଛି ଧୀରେ ଧୀରେ ଅନ୍ୟ ଭାଷା ମଧ୍ୟ ଜାଣିବା ପାଇଁ ତେଣୁ ଅନ୍ୟ ଭାଷାର ଯୋଗାଯୋଗ ପାଇଁ କୌଣସି ସେବା ମୁଁ ବ୍ୟବହାର କରିନାହିଁ ଓ ଏହା କିପରି କାର୍ଯ୍ୟରତ ହୁଏ ତାହା ମଧ୍ୟରେ ଅବଗତ ନୁହେଁ ତଥାପି ଲୋକମାନଙ୍କ ଠୁ କିଛି କିଛି ଜାଣେ ଯାହାଫଳରେ ଏହି ସେବା ଗୁଡ଼ିକ ଅତ୍ୟନ୍ତ ପ୍ରଭାବଦାୟକ ହୋଇଥାଏ ଧନ୍ୟବାଦ କିନ୍ତୁ ଅନ୍ୟ ଭାଷାରେ ଏହି ଯୋଗାଯୋଗ ଅନୁବାଦ ଆପ୍ କିମ୍ବା ସେବା ଲାଭଦାୟକ ହୋଇଥାଏ